ହଁ ମ୍ୟାଡ଼ାମ୍ କୋଉଠିକି ଯିବାର ଅଛି ଆପଣଙ୍କୁ ଆଚ୍ଛା ଆପଣ କଲିକତା ଯାଇଥାନ୍ତେ ଏବେ ତ ଜାଣି ନାହାନ୍ତି ବୋଧେ ଆପଣ ଭୁଲ୍ରେ ପଳେଇ ଆସିଛନ୍ତି ଆଉ ଏବେ ଆନ୍ଦୋଳନ ଚାଲିଛି ବା ସେଇଟା ତ ଠିକ୍ରେ କହି ହେବନି ତଥାପି ଟିକିଏ ଅପେକ୍ଷା କରନ୍ତୁ ମୁଁ ଦେଖୁଛି ହଁ ଅଛି ଟ୍ରେନ୍ ଅଛି ଯିବାପାଇଁ ହେଲା କିନ୍ତୁ ଆମର ସେ ଭଦ୍ରକ ଆଡ଼କୁ ଗଲାବେଳକୁ ସେଇ ଟିକିଏ ଆନ୍ଦୋଳନ କରୁଛନ୍ତି ଲୋକମାନେ ତ ଟ୍ରେନ୍ ଯାକ କିଛି ଯାଉନି ଅଛି ଅଛି ସବୁ ଅଛି ଆପଣ ଶୁଣ ଆମର ଅଛି କଲିକତା ଲାଲ୍ଗୋଲ ମେମୋ ଗୋଟେ ଅଛି ହେଲା ସିଏ ଛାଡ଼ିବ ଆଜି ତ କହି ହେବନି ନା ଆନ୍ଦୋଳନ ଚାଲିଛି ହଁ ଆପଣ ଟିକିଏ ଅପେକ୍ଷା କରି ଦିଅନ୍ତୁ ଏବେ ଆନ୍ଦୋଳନ ସେମାନେ ଛଅ ଘଣ୍ଟା ଯାକ କରିବେ ଛଅ ଘଣ୍ଟା ପରେ ଯାଇଁକି କୋଉ ଟ୍ରେନ୍ ଟା ଯିବ କି କ'ଣ ମୁଁ ଆପଣକୁ କହିପାରିବି

ହଁ ମୁଁ ବୁଝିପାରୁଛି ଆପଣ ଜାଣି ନାହାନ୍ତି ପଳେଇ ଆସିଲେ କିନ୍ତୁ ଏବେ କଲିକତା ଯିବା ପାଇଁ ସବୁ ଲୋକ ଏଇଠି ଅପେକ୍ଷା କରିଛନ୍ତି ଗାଡ଼ିଫାଡ଼ି କିଛି ନାହିଁ ସବୁ ରେଲ୍ୱେ ଷ୍ଟେସନ୍ ରେ ଟିକେଟ୍ କରିକି ବସିଛନ୍ତି ଯୁଗବନି ଏକ୍ସ ଅଛି ଲୋକାଲ୍ ଟ୍ରେନ୍ ସବୁ ବି ଅଛି କଲିକତା ଯାଉଛି ଆଉ ଯଦି ଗୋଟେ ଅଛି ରାତି ଦଶଟାରେ ଅଛି ଆଉ ପୁରୁଷୋତ୍ତମ ଏକ୍ସପ୍ରେସ୍ ବି ଅଛି ଏଗାରଟାରେ କଲିକତା ସ୍ପେଶାଲ୍ ଫେୟାର୍ ବି ଅଛି ଆଉ ପ୍ରତାପ ଏକ୍ସପ୍ରେସ୍ ବି ଅଛି

ସେଇଟା ରାତି ବାରଟାରେ ସେଇଟା ତ ମୁଁ ଏବେ ଦେଖୁଛି ଅନଲାଇନ୍ ରେ ଆନ୍ଦୋଳନ ଯଦି ସରିବ ଲୋକମାନେ ଯଦି ସେ ଟ୍ରାକ୍ ରୁ ଯଦି ହଟିବେ ତାହେଲେ ମୁଁ ଆପଣଙ୍କ ପାଇଁ ଟିକେଟ୍ ଟା କରିପାରିବି କେତେ ଲୋକ ବସିଛନ୍ତି ଟିକେଟ୍ କରିକି ଏଠି ହୁଁ ବୁଝୁଛନ୍ତି ତ ମୋ କଥାଟା ଆପଣ ଗୋଟେ କାମ କରନ୍ତୁ ଷ୍ଟେସନ୍ ରେ ବସନ୍ତୁ ଷ୍ଟେସନ୍ ରେ ବସିଥାନ୍ତୁ ଯେତେବେଳେ ଗାଡ଼ି ଆମର ଚାଲିବ କଲିକତା ପାଇଁ ଶୁଣୁଛନ୍ତି ତ ମୁଁ ଆନାଉନ୍ସ ହେବ ଆମର ଏଇଠୁ ତ ଆପଣ ସେତେବେଳେ ଆସିକି କଲିକତା ପାଇଁ ଟିକେଟ୍ ନେଇଯିବେ ନେଇଯିବେ ଆପଣ ଆରାମ୍ସେ ରେ ଟିକେଟ୍ କରିକି ଯିବେ ଆଉ ଏବେ ଗୋଟେ ପ୍ଲାଟ୍ଫର୍ମ୍ ଟିକେଟ୍ କରିଦିଅନ୍ତୁ ପ୍ଲାଟ୍ଫର୍ମ୍ ଟିକେଟ୍ ରେ ବସିଥାନ୍ତୁ ହଁ କଲିକତା ଏବେ ସବୁ ଲୋକ ଏକା ବସିଛନ୍ତି ଯିବେ ବୋଲି କିନ୍ତୁ କ'ଣ କରିବା ଆନ୍ଦୋଳନ ତ ଚାଲିଛି ସବୁ ସେଇ ଭଦ୍ରକରେ ସବୁ ଲୋକ ଟ୍ରାକ୍ ଉପରେ ହିଁ ବସିଛନ୍ତି ଉଠୁ ନାହାନ୍ତି କ'ଣ ତାଙ୍କର କ'ଣ ଦାବି କେ ଜାଣି ସେମାନେ ସେଇ ଦାବି ପୁରଣ ହେଲେ ଯାଇକି ଆମେ ଉଠିବୁ ବୋଲି ସେଇଠି ବସିଛନ୍ତି

ନିଶ୍ଚିତ ନିଶ୍ଚିତ ଆମେ ଏଠୁ ଅଫିସ୍ ରେ ଆପଣଙ୍କୁ ଲୋକମାନଙ୍କୁ ଆନାଉନ୍ସ କରିବୁ ଯେ ଗାଡ଼ିଟା କେତେବେଳେ ଆସିବ କ'ଣ ସେତେବେଳେ ଆପଣ ଆସିକି ଆମ ପାଖରୁ ଟିକେଟ୍ କରିବେ ତା'ପରେ କଲିକତା ଯିବା ପାଇଁ ସେ ଟ୍ରେନ୍ ରେ ବସିକି ଯିବେ ଆଜ୍ଞା କିଛି ନାହିଁ ଆପଣ ଟିକିଏ ସାଇଡ଼୍ ହେଇ ଯାଆନ୍ତୁ ସେ ଆଉ ଜଣେ ଆସିଲେଣି ତ ଆପଣ ଟିକିଏ ସାଇଡ଼୍ ହେଇ ଯାଆନ୍ତୁ